କଟକ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ଏବଂ ସାମାଜିକ ପରମ୍ପରା ହେଲା ଶିବରାତ୍ରୀ ମାଘ ସପ୍ତମୀ ମଙ୍ଗଳବାର ଖୁଦୁରୁକୁଣୀ ଓଷା ଏଥିରୁ ଏଥି ମଧ୍ୟରୁ ଶିବରାତ୍ରୀ ହେଲା ଅନ୍ୟତମ ଶିବରାତ୍ରୀରେ ସବୁ ଜାତିର ଲୋକମାନେ ଉପବାସ ରହି ଯା ଶିବଙ୍କୁ ପୂଜା ଆରାଧନା କରନ୍ତି ରାତିରେ ଜାଗର ଦୀପ ଜାଳନ୍ତି ଓ ରାତିସାରା ଉଜାଗର ରହିକି ମହାଦୀପ ଉଠିବା ପର୍ଯ୍ୟନ୍ତ ଉପବାସ ରହିକରି ଠାକୁର ମହାଦୀପ ଦେଖନ୍ତି ମହାଦୀପ ଦେଖିସାରିଲା ପରେ ବହୁତ ଲୋକ ମହାଦୀପ ଦେଖିସାରି ଖାଦ୍ୟ ପାନୀୟ ଗ୍ରହଣ କରନ୍ତି ଆଉ ମାଘ ସପ୍ତମୀ ହେଲା ମାଘ ସପ୍ତମୀ କୋଣାର୍କରେ ସେଟାକ କୋଣାର୍କ ସମୁଦ୍ର କୂଳରେ ସେଇଟାକ ଠାକୁର ବାହାରନ୍ତି ଲୋକମାନେ ସବୁ ଯାଇକି ମାଘ ସପ୍ତମୀ ବୁଡ଼ ପକେଇ ମାଘ ସପ୍ତମୀ ଦେଖନ୍ତି ତା'ପରେ ମଙ୍ଗଳବାର ଓଷା ଚୈତ୍ର ମାସରେ ପ୍ରତି ମଙ୍ଗଳବାରରେ ସବୁ ସ୍ତ୍ରୀ ଲୋକମାନେ ଦାଣ୍ଡରେ ଗାଧୋଇପାଧୋଇ ଦାଣ୍ଡରେ ପଣା ଦିଅନ୍ତି ଏବଂ ମଙ୍ଗଳା ମନ୍ଦିର ଯାଆନ୍ତି ପୂଜା ଆରାଧନା କରନ୍ତି ଦାଣ୍ଡରେ ମଙ୍ଗଳା ମନ୍ଦିର ବାହାରେ ବି ପଣା ଦିଅନ୍ତି ସବୁ ସ୍ତ୍ରୀ ଲୋକମାନେ ହୁଳହୁଳି ଶଙ୍ଖ ଘଣ୍ଟ ବଜେଇ ସବୁ ପୂଜା କରନ୍ତି ସେଥିମଧ୍ୟରୁ ଖୁଦୁରୁକୁଣୀ ଅନ୍ୟତମ ଖୁଦୁରୁକୁଣୀ ହେଲା ସବୁ ଝିଅମାନେ ସେମାନେ ଭାଇମାନଙ୍କ ପାଇଁ ଉପବାସ କରି ଖୁଦୁରୁକୁଣୀ ଓଷା ପାଳନ କରନ୍ତି ରାତିରେ ଖୁଦୁରୁକୁଣୀ ପୂଜା କରି ମଙ୍ଗଳାଙ୍କୁ ଶୁଭ ମନାସି ପୂଜା ଆରଧନା କରନ୍ତି ପ୍ରତିମାସ ପ୍ରତି ଯେଉଁ ଭାଦ୍ରବ ମାସ ମଙ୍ଗଳ ଏ ରବିବାର ଦିନ ଖୁଦୁରୁକୁଣୀ ଓଷା ପାଳନ କରାଯାଏ ଝିଅମାନେ ଏଇ ଖୁଦୁରୁକୁଣୀ ଓଷା କରନ୍ତି ତାଙ୍କ ଭାଇମାନଙ୍କ ଶୁଭ ମନାସି ପୂଜା କରନ୍ତି ଆଉ ଏହିପରି ଧର୍ମ ଆମ ରୀତି ରୀତିନୀତିରେ ପୂଜା କରାଯାଏ ଆଉ